ତ ମୁଁ ପ୍ରିୟ ତ ମାନେ ଗାୟକ କିମ୍ବା କଳାକାର ଗାୟକ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଗଙ୍ଗାଧର ମେହେର ମୁଁ ଗଙ୍ଗଧର ମେହେର ଯେଉଁ କୌଣସି ବି ତାଙ୍କେ ତମ ବହିରେ କିମ୍ବା ଯେକୌଣସି ବି ତା ତାଙ୍କ ସଙ୍ଗୀତ ଲେଖିଛନ୍ତି ତାଙ୍କର ସେଇ ଜଣେ ବହୁତ ମହାନ ଗାୟକଟେ ଥିଲେ ଓଡ଼ିଶାର ତାଙ୍କୁ ସଭିଏ ଜାଣନ୍ତି କେତେ ମହାନ ଲୋକ କେତେ ମହାନ ବ୍ୟକ୍ତି ସେ ଥିଲେ ଓ ସେ ଯେଉଁ ବି ଗୀତ ଲେଖିଛନ୍ତି କିମ୍ବା ବହିରେ ହଉ ଯେ ଯେଉଁ ବହିଟା ଛୁଆମାନେ ଏବେ ପଢୁଚନ୍ତି କିମ୍ବା ତାଙ୍କର କେହି ବି ଅନ୍ୟ ବହି ଯେନ୍ଟାକି ସେମାନେ ଖାଲି ତାଙ୍କର ଗୀତ ଲେଖିଛନ୍ତି ସେ ବହିରେ ବି ତାଙ୍କର ବହୁତ ବଢ଼ିଆ ଅଛେ ଆଜି ତ ଆଜି ପର୍ଯ୍ୟନ୍ତ ଯେନ୍ ମାନେ ବି ଆପଣ ଆପଣ ପଛରେ ଯିବେ କି ଗଙ୍ଗାଧର ମେହେର କେନ୍ତା ଗାସନ୍ କେନ୍ତା କରସନ୍ ସେମାନେ ତାଙ୍କର ଏନ୍ସର ହେବା କି ବଢ଼ିଆଁ ବହୁତ ବହୁତ ଭଲ କବିଟେ କିମ୍ବା ଗାୟକଟେ ଥିଲେ ସେମାନେ ବହୁତ ବହୁତ ଭଲ୍ ଭଲ୍ ଗାୟକମାନେ ଲେଖିଥିଲେ ବହୁତ ଭଲ ଭଲ୍ କାହାଣୀ କାହାଣୀ ନାହିଁ ବଟ୍ ସେମାନେ ଏନ୍ତା ଗାଉଥିଲେ ତାଙ୍କର ଲେଖାବାର୍ ତାଙ୍କର ସ୍ୱର ଏନ୍ତା ହିସାବରେ ଗାଉଥିଲେ ଯେନ୍ତାକି ବହୁତ ଧୀରେ ଧୀରେ ତାଙ୍କର ମେତେ ତାଙ୍କର ଗୋଟେ ଜିନିଷ ବହୁତ ଭଲ ଲାଗେ ସେ ଜିନିଷଟି ହଉଛି ସେମାନେ ଯେଉଁ ବି ଗୀତ ଯେଉଁ ସଙ୍ଗୀତଙ୍କ ଯେଉଁ ବହିରେ ଲେଖିଛନ୍ତି କିମ୍ବା ଯେଉଁ ବି ଏବେ ଛୁଆମାନେ ବହିରେ ପଢ଼ୁଛନ୍ତି ଓଡ଼ିଆ ଆମର ସେ ବହିରେ ସେମାନେ ଯେତେବେଳେ ଗୀତ ଗାଉଥିଲେ ସେମାନେ ଏମିତି ନିଁ ଭାବିବେ ସେମାନେ ଏମିତି ନ ଭାବୁଥିଲେ କି ଜଲ୍ଦି ଜଲ୍ଦି ଗୀତ ଗାଇକିର୍ ସାରୁଦଉଚନ୍ତ ଆମେମାନେ ବା ଜଲ୍ଦି ଜଲ୍ଦି ଜଲ୍ଦି ଜଲ୍ଦି ହେତା ନାଇଁ କରଥିଲେ ସେମାନେ ଧୀରେ ଧୀରେ ଯେନ୍ଟାକି ଗୀତକୁ ସଜାବାର୍ ନାଇଁନ ଜଲଦି ସେଟାକେ କେନ୍ତା ହିସାବରେ ଗାପାରୁଚେ ସେକ ଧୀରେ ଧୀରେ ସ୍ୱର ହିସାବବେ ତା ନେଇକରି କେନ କେନ ଟିକେ ଅଟକି ପାରୁଛେ କେନ କାଣା କରିପାରୁଛେ କେନ ଟିକେ ଲେହେରାବେ ଅଛେ ସେ ଜିନିଷଟା ଦେଖିକିରି ସେମାନେ ସେ ସେ ଜିନିଷଟା ମାନେ କରୁଥିଲେ ଏନ୍ତା ନେଇଁ ଯେ ସରିଗଲା ଗୀତ ଗାଇଲ ହେଇଗଲା ଦୟା ମ ଏନ୍ତା ନାଇଁ ଆହେ ଦୟାମୟ ଏନ୍ତା ଟିକେ ଟିକେ କେ ଯୋଉ ଛାଡ଼ି ଛାଡ଼ିକରିଆ ହେବେ କି ନୋଟେ ଟିକେ ଫୁଲ ଷ୍ଟପ୍ ମାନେ ପୂର୍ଣ୍ଣଚ୍ଛେଦ ପଡ଼ିବାର୍ ଅଛେ ସେ ଟିକେ ଜଷ୍ଟ ଦୁଇ ସେକେଣ୍ଡ ଅଟକିବେ ଇ ଇ ଜିନିଷଟା ମତେ ଗଙ୍ଗାଧର ମେହେରରେ ସବୁ ଭଲ ଲାଗେ ଆଉ ଆଉ ଇ ଜିନିଷଟା ଯେକୌଣସିପି ଗାୟକ କିମ୍ବା ନି ଇ ଜିନିଷଟାକ ନେଇ କଲା ବେଲେ ମୋରି ହିସାବରେ ସେ ଗୀତର କିଛି ତାର ମୂଲ୍ୟ ହି ନାହିଁନ ସେ କିମ୍ଁ ପତିରେର ଏନ୍ତା ନକି ଗୀ ହକ ଏନ୍ତାକ ସରୁ ଜଲ୍ଦି ଜଲ୍ଦି ଗାଇଲେ ମୁଁ ତାକେ ଗୀତ ଭଲ୍ସେ ସ୍ୱର ଯେ ଯେତେ ବିଲ୍ ବି ଲାଗୁଚି ତାକେ ଧୀରେ ଧୀରେ ତାର ସ୍ୱର ହିସାବରେ ମୁଇଁ ସରି ଗୁଣଟା ଯଦି ଯେନ୍ ଗାୟକ କରେଥିଲା ସେ ତା ଯେନ୍ ବ୍ୟକ୍ତି ନେଲେ ଆସ ତା ଆମେ ଗା କପରିମାନ୍ତ ଆେ ଗୀତ ସରରେ ତ ବାଧ୍ୟେ ତ ହେ ନାଗକ୍ସି ଭଲ୍ସ ସର ପଦ ପକେଇ ପକେଇକରି ଗାଇବାର କଥା ହେନ୍ତା ଆ ନେଇ ଯେ ଜଲ୍ଦି ସରେ ଦେମି ତ ସେଥିପାଇଁ ମତେ ଗଙ୍ଗା ଲକୁ ବହୁତ ପ୍ରିୟ ମରିଥିଲେ ଗାଇ ପଟିଥିଲେ ବହୁତ ବଢ଼ିଆଁ ଗାଉଥିଲେ